ହଁ କୁହ ହଁ କହ ହଁ କୁଆଡ଼େ ଯିବା କୁହ ହଲ୍କୁ ଯିଆ ଯିବା ହଲ୍ରେ ବି ଭଲ ଭଲ ଫିଲ୍ମଟେ ପଡ଼ିଛି ହଲ୍ରେ ହଁ ବର୍ହ୍ମପୁର ରୁକ୍ମଣୀ ହଲ୍କୁ ଯିବା ହଁ ମୁଁ ଫୋନ୍ପେରେ ପଇସା ଛାଡ଼ିଦେବି କେଉଁ ଫିଲ୍ମ ପଡ଼ିଛି କୁହନ୍ତୁ କହ ଦେଖିଯିବା କେଉଁ ଫିଲ୍ମଟା ପୁଷ୍ପାରାଜ୍ ହଁ ପୁଷ୍ପାରାଜ୍ଟା ତ ଭଲ ଫିଲ୍ମଟା ଆଉ ପାର୍କ ଯିବା ଆଉ ପାର୍କ ଯାଇକି ବସିବା ଟିକେ ଆଉ ହୋଟେଲ୍ ଯାଇକି ଖାଇକିରି ଆସିବା ଆଉ ନା ହୋଟେଲ୍ ହଁ ଗଲେ ହବ ଗୋପାଳ ବିଚ୍ ବହୁତ ଭଲ ଭଲ ଜାଗାଟା ମାଇଣ୍ଡ ଫ୍ରି ହେବ ଯିବା ବୁଲି ଆସିବା ଆଉ ବିଜାର ଲାଗୁଚି ଗାଁରେ ରହିକିରି ଆଉ